ମୁଁ ସୁରେନ୍ ବେହେରା ମାଛ ମାରି ଜୀବିକା ନିର୍ବାହ କରେ ମୁଁ ମାଛ ମାରି ପେଟ ପୋଷୁଥିଲେ ବି ଉନ୍ନତମାନର ମାଛ ମାରିବା ସାମଗ୍ରୀ ମୋ' ପାଖରେ ନାହିଁ ବଡ଼ ମାଛ ମାରିବା ପାଇଁ ତିନି ଖଣ୍ଡ ଜାଲ ଛୋଟ ମାଛ ମାରିବା ପାଇଁ ଦୁଇ ଖଣ୍ଡ ଜାଲ ଅଛି ନଦୀ ଭିତରକୁ ମାଛ ପାରିବାକୁ ଗଲେ ମୋ'ର ଛୋଟ ଡଙ୍ଗାଟିଏ ଅଛି ବହୁତ ଦିନର ପୁରୁଣା ଡଙ୍ଗା ହୋଇଥିବାରୁ ସେ ଡଙ୍ଗାଟା ନଷ୍ଟ ହୋଇଗଲାଣି ମଝିରେ ମଝିରେ ମରାମତି କରିବାକୁ ପଡ଼ୁଛି ଟର୍ଚ୍ଚ ଲାଇଟ ଦୁଇଟି ଅଛି ରାତିରେ ମାଛ ମାରି ଗଲେ ତାକୁ ଧରି ଯାଏ ଏ ଆଧୁନିକ ଯୁଗରେ ମାଛ ମାରିବାର ଶୈଳୀ ବଦଳି ଗଲାଣି ଷ୍ଟିମର ଉନ୍ନତମାନର ଜାଲ ଜାଲ ଏତେ ହାଲୁକା ଯେ ଗଭୀର ପାଣିରୁ ମଧ୍ୟ ମାଛ ମାରି ହେବ ଏଇ କିଛି ବର୍ଷ ମଧ୍ୟରେ ମାଛ ମାରିବାର ଶୈଳୀ ସଂପୂର୍ଣ୍ଣ ବଦଳି ଯାଇଛି